ହଁ ହ୍ୟାଲୋ ପୂଜା କ'ଣ କହୁଥିଲୁ କି ହଁ ଯିବା କାଇଁ ଆମର ଏଇ ରଣପୁର ଅମ୍ବର ଦୋକାନରୁ ଆଣିଲେ ଭଲ ହେବ ସେଠି ଆମର ତ କମ୍ ରେଟ୍ ପଡ଼ିବ ଭଲ ଡିଜାଇନ୍ ର ଡ୍ରେସ୍ ମିଳିବ

ହଁ ଆଉ ଟିକେ ନହେଲେ କମ୍ରେ ଦେଖିଲେ ଝିଅ ଭଲ ହୁଅନ୍ତା ମୋର ତ ରୋଜଗାର ନାହିଁ କମ୍ରେ ଟିକେ ଦେଖିଲେ ଭଲ ହୁଅନ୍ତା ହଁ ହଉ ଯିବା କହୁଛୁ ଯଦି ଯିବା କୋଉଦିନ ଠିକ୍ ଠାକ୍ କଲେ ତ ଯିବା ଆଉ କ'ଣ ହଁ ହଉ ସେଇଦିନ ଯିବା ଆଉ ଯାଇକି ନୟାଗଡ଼ ସେଇ ସପିଂ ମଲ୍ରେ ଦେଖିବା ଟିକେ ଦେଖିକି ଡ୍ରେସ୍ପତ୍ର କିଣିବୁ କିଣିକି ଆସିବା ସାଙ୍ଗ ହେଇକି ଆଉ

ହଁ ହଉ ଯିବା ବୁଲିକି ଯାଇକି ଆଣିକି ଆସିବା କିଣିକି ଆଉ ହଉ ହଉ

ହଉ ତୋ ପରୀକ୍ଷା ସରିଯାଉ ପରୀକ୍ଷା ସରିଗଲା ପରେ ଯିବା ଆଉ ହଉ ହଉ

ହଁ ହଉ ଯିବା ଆଉ

ହଉ ହଉ